ସାଧାରଣତଃ ଘର ମାନେ ଏବେ ଗ୍ୟାସର ବ୍ୟବହାର ହେଲାଣିି କାରଣ ସେତେବେଳେ ଲୋକମାନେ ଚୁଲି ହାଣ୍ଡିରେ ରୋଷେଇବାସ କରୁଥିଲେ ଏବେ ଆଗାମୀ ପିଢ଼ି ପରେ ଏବେ ଯୋଉ ନୂତନ ପିଢ଼ି ଆସୁଛି ଆମେ ସବୁ ଏଲ୍ ପି ଜି ଗ୍ୟାସ୍ର ବ୍ୟବହାର କରୁଛୁ ଏହି ଗ୍ୟାସରେ ଆମେ ସବୁବେଳ ପାଇଁ ଗ୍ୟାସ ବ୍ୟବହାର କରୁଛୁ କାରଣ ଗ୍ୟାସର ବ୍ୟବହାର କରିବା ସମୟରେ ଆମକୁ ବିଭିନ୍ନ ସତର୍କତା ସହ ଅବଲମ୍ବନ କରିବାକୁ ପଡ଼ିଥାଏ କାରଣ ଗ୍ୟାସ୍ଟିକୁ ଆମେ ଯେତେବେଳେ ଚାବିଟିକୁ ଅନ୍ କରିବା ଦେଖିବା ଦୁଇ ପଟର ରେଗୁଲେଟର ଅନ୍ରେ ଅଛି କି ଅଫ୍ରେ ଅଛି କାରଣ ଦୁଇପଟର ରେଗୁଲେଟରଟାକୁ ସବୁବେଳେ ଆମେ ଅଫ୍ କରିଦେବା କାରଣ ରେଗୁଲେଟରଟି ଖୋଲା ରହିଲେ ଆମେ ଯେତେବେଳେ ସିଲିଣ୍ଡରରେ ଲାଇଟର ମାରୁ ସଡେନ୍ ଅନ୍ ଥିବା ଯୋଗୁଁ ସଡେନ୍ ଗ୍ୟାସ୍ଟି ଜଳି ଉଠେ ସେଥିପାଇଁ ଆମେ ସବୁବେଳେ ଚାବିଟିକୁ ଅନ୍ କରି ରଖିବା ଅଫ୍ କରିଦେବା ଯେତେବେଳେ ଆମେ ରୋଷେଇବାସ କରୁଛେ କି ଭଲମନ୍ଦ କରୁଛେ ସବୁବେଳେ ଗ୍ୟାସ୍ଟିକୁ ସିମ୍ରେ ରଖିବା କାରଣ ହାଇରେ ଦେବା ନାହିଁ ହାଇରେ ହେବା ଦ୍ୱାରା ଆମେ ଯଦି ବାହାରକୁ ପଳେଇ ଗଲୁ ଗ୍ୟାସରେ ବସିଥିବା ଜିନିଷ ମଧ୍ୟ ପୋଡ଼ିବ ସିଏ ପୋଡ଼ିବା ସମୟରେ ଧୀରେ ଧୀରେ ଯାହା ବସିଥିବା ଜିନିଷ ପୋଡ଼ି ଘର ଦ୍ୱାରା ମଧ୍ୟ ପୋଡ଼ିଯିବ ଗ୍ୟାସକୁ ଆମେ ସତର୍କତା ସହ ରଖିବା ସବୁବେଳ ପାଇଁ ଗ୍ୟାସ ପାଖରେ ଆମେ କ'ଣ ଗ୍ୟାସ ବ୍ୟବହାର କରିବା ପାଇଁ ସବୁ ବିଭିନ୍ନ ପ୍ରକାର ଏସବୁ ଲାଇଟର ଇଏସବୁ ବାହାରୁଛି ତାକୁ ଆମେ ବିଭିନ୍ନ ପ୍ରକାର ଉପାୟରେ ବ୍ୟବହାର କରିବା ସବୁବେଳେ ଗ୍ୟାସ ପାଇଁ ମାନେ ଗ୍ୟାସ ପାଖରେ କପଡ଼ା ରଖିବା ନାହିଁ କୌଣସି ଚାଳରୁ କୁଟା ଓହଳିକିରି ରଖିବ ନାହିଁ ଗ୍ୟାସକୁ ସବୁବେଳେ କ'ଣ ଫାଙ୍କା ଜାଗାରେ ରଖିବ ଯାହାଫଳରେ କିି ଗ୍ୟାସ୍ଟି ଯଦି ଅନ୍ରେ ରହି ବା ନିଆଁଟି ଲାଗିଲା ଆମେ ସଡେନ୍ ତାକୁ ଖୋଲିକରି ବାହାରକୁ ଫୋପାଡ଼ି ଦେଇପାରିବୁ କାରଣ ଗ୍ୟାସକୁ ସେତିକି ସମୟ ଭିତରେ ଆମେ ଯଦି ଫୋପାଡ଼ି ଦେଇନପାରିବୁ ଗ୍ୟାସ୍ଟି ଫାଟିବ ବ୍ରଷ୍ଟ କରିଯିବ ବ୍ରଷ୍ଟ କରିବା ଦ୍ୱାରା ଘର ଦ୍ୱାରା ପୋଡ଼ିଯିବ ପାଖରେ ଥିବା ଜୀବଜନ୍ତୁ ପଶୁପକ୍ଷୀ ସବୁ ପୋଡ଼ିଯିବେ